ଏଇଟା ଆମର ଘରର ସେ ଯୋଉ ପାଇପ୍ ସବୁ ଲାଗିଥିଲା ସେସବୁ ଫାଟି ଯାଇଛି ଚାରିପାଖ ଏଇ ମୁଁ ମନୋହରପୁରରୁ କହୁଥିଲି ହୁଁ ହଁ ହଁ ହୁଁ ଆମର ସେ ପାଇପ୍ ଫାଟିକି ସେ ଯୋଉ ଛାତ ଉପରେ ସବୁ ଚାରିପଟ ଯାକ ପାଣି ଅଛି ଆଉ ସେଟା ସହଜରେ ସେଗୁଡ଼ା ଯାଉ ନାହିଁ ବର୍ଷା ଦିନ ନା ଆମେ ମୋ କହିବା କଥା ସେଟା ନୂଆ ପାଇପ୍ ଲଗେଇବା ନା ଯୋଉଠି ଜଏଣ୍ଟ୍ କନେକ୍ସନ୍ ଅଛି ସେଠି ମରାମତି ହେଇଯିବ

ସେ ପାଞ୍ଚଟା ପାଞ୍ଚଟା ଜଏଣ୍ଟ୍ ପଏଣ୍ଟ୍ ରେ ପାଣି ଲିକେଜ୍ ହେଉଛି ତେଣୁ ସେଥିପାଇଁ ଆମକୁ କ'ଣ କ'ଣ କିଣିବାକୁ ପଡ଼ିବ ଆଉ ସେଇଟା ଗୋଟେ ଲିଷ୍ଟ୍ ଦେଇ ଦେଲେ ଆମେ କିଣି ଆଣିଥିଲେ ଆପଣ ପଳେଇ ଆସିବେ କାମଟା କରିଦିଅନ୍ତେ ହଁ ଆସନ୍ତୁ ବର୍ଷାଦିନ ତ ତେଣୁ ବେଶୀ ପାଣି ବାହାରୁଛି ଛାତ ଗୁଡ଼ା ଲିକେଜ୍ ହେଇକି ଛାତ ବି ଇଏ ଲିକେଜ୍ ହେଉଛି ଆଉ ଟିକିଏ ଯେତେ ଶୀଘ୍ର କରିଦେଲେ ଭଲ

ନା ଆପଣ ନେଇ ଆସିବେ ଲିଷ୍ଟ୍ କରିକି ଆପଣ ନେଇ ଆସିଲେ ଭଲ କାରଣ କ'ଣ ମୁଁ ଆଣୁଥିବି ପୁଣି ସର୍ଟେଜ୍ ହେଉଥିବ ଅସୁବିଧା ଅଛି

ହଁ ରବିବାର ପୂରା ଅଛି

ହଁ ମୁଁ ପଇସାଟା ଆପଣ ଗୁଗୁଲ୍ ପେ ନମ୍ବର୍ ଦେଲେ ମୁଁ ପଠେଇଦେବି ପଇସା

ହଁ ନାଇଁ ଯେତେ ଶୀଘ୍ର ଏ ସେଇ ରବିବାର ସୋମବାର ଭିତରେ ହେଲେ ହେବ ହଁ ସୋମବାର'ଟା ରେ ଆମେ ରହିବୁନି ନା ହଁ ହଁ ହଉ ଠିକ୍ ଅଛି ତାହେଲେ ସେଇଆ କରନ୍ତୁ ଆପଣ ଟିକିଏ ନମ୍ବର୍ ଟା ପଠେଇଦେବେ ମୁଁ ଆପଣଙ୍କୁ ଆଡ଼ଭାନ୍ସ ଦେଇ ଦେଇଥିବି ଆଉ ସେଇ ଆଡ଼ଭାନ୍ସରେ କିଛି ଜିନିଷ ନେଇ ଆସିଥିବେ ଆଉ ଯାହା ରେଷ୍ଟ୍ ପଇସା ଆପଣ ମଜୁରୀ ପଇସା ନେଇଯିବେ ପରେ ହଉ ତା'କୁ ମୋ ନମ୍ବର୍ ଟା ଦେଇ ଦେଇଥିବେ